ମୁଁ ଗୀତଟିର ଯତିପାତକୁ ଦେଖି ନିଶ୍ୱାସ ନିୟନ୍ତ୍ରଣ କରେ ଏବଂ ସମସ୍ତଙ୍କର ସମର୍ଥନକୁ ଗୁରୁତ୍ତ୍ଵ ଦିଏ ଏବଂ ଭୂମିକାକୁ ଗ୍ରହଣ କରେ ଏହାକୁ ଉନ୍ନତି କରିବା ନିମନ୍ତେ ପ୍ରତିଦିନ ଅଭ୍ୟାସ କରିବାକୁ ପଡ଼ିବ ଏବଂ ଅଭ୍ୟାସ କାର୍ଯ୍ୟ ଦ୍ଵାରା ଏହା ହୁଏ ତ ଆଗକୁ ବଢ଼ିପାରିବ ଏବଂ ଏହା ଦ୍ଵାରା ସମସ୍ତେ ଉପକୃତ ହେବେ ବୋଲି ଆଶା କରୁଛି